ମୁଁ କିଛି ବର୍ଷ ତଳେ ରାଞ୍ଚି ଯାଇଥିଲି ସେଇଠେ ମୋର ଶ୍ୱଶୁର ଚାକିରି କରୁଥିଲେ ସେଇଠି ଗଲି ତ ମୁଁ ଯେ ତ ସେଇଠୁ ଗୋଟେ ଜ୍ୟାକେଟ୍ଟେ କିଣିକିରି ଆଣିଲି ସେ ଜ୍ୟାକେଟ୍ର ଦାମ ଥିଲା ସତରଶହ ଟଙ୍କା ସେ ଜ୍ୟାକେଟ୍ଟା ଯେ ସତରଶହ ଟଙ୍କା ଦେଖିବାକୁ ବହୁତ ସୁନ୍ଦର ମୁଁ ରାଞ୍ଚିରୁ କିଣିକିରି ଘରକୁ ଧରିଗଲି ତ ଶ୍ୱଶୁର କହିଲେ ଏଇ ଜ୍ୟାକେଟ୍ଟା କେତେ ନେଲା ମୁଁ କହିଲି ସତରଶହ ଟଙ୍କା ମୋ ଶ୍ୱଶୁର କହିଲେ ସତରଶହ ଟଙ୍କାରେ କି ଭଲ ଜ୍ୟାକେଟ୍ ଆସିବ ତିନି ଚାରି ହଜାର ନାଖେ ଜ୍ୟାକେଟ୍ ହେଉଛି ଆଉ ତମର ସତରଶହ ଟଙ୍କାରେ କି ଜ୍ୟାକେଟ୍ ଆସିବ ମୋତେ କହିଲେ ତୁମେ ଜାଣୁନ ଯେଉଁଟା ହେଲେ ମାର୍କେଟ୍ରୁ କିଣିଦେଲ ଏ ସତରଶହ ଟଙ୍କା ଜ୍ୟାକେଟ୍ ଭଲ ପଡ଼ିବନି ମୁଁ ଯେହେତୁ ଫୁଟପାଥରୁ କିଣିଦେଇଥିଲି ସେ ଜ୍ୟାକେଟ୍ଟା ସୋରୁମ୍ରୁ କିଣନଥିଲି କିଣିକିରି ଆଣିଲି ତ ମୁଁ କିଛି ଦିନ ବହୁତ ଶୀତ ଦିନ ତ ଜ୍ୟାକେଟ୍ ପିନ୍ଧାଯାଏ ମୁଁ ସେ ଜ୍ୟାକେଟ୍ ପିନ୍ଧିଲି ପିନ୍ଧିକି ବହୁତ ଦିନ ପିନ୍ଧିଲି ଦୀର୍ଘ ହେଇଠି ଆଜିକି ପ୍ରାୟ ଆଠ ଦଶ ବର୍ଷ ହେଲା ମୋର ସେଇ ଜ୍ୟାକେଟ୍ଟା ଏବେ ଯାଇଁ ବୋଲି ଯେମିତି ସେମିତି ଅଛି ନୂଆ ଭଳିିକା ଅଛି କୌଣସି ଚିରିନି କି ତା'ର କୌଣସି କଲର୍ ବି ଫେଡ଼୍ ହେଇନି ଏଇଟା ମୋର ଜୀବନର ପ୍ରଥମ ସକରାତ୍ମକ ଅନୁଭୂତି